ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ଶିଳ୍ପ କଳା ପର୍ଯ୍ୟଟନସ୍ଥଳୀ ଏବଂ ବିଭିନ୍ନ ପ୍ରକାର ର ସୀମାବଦ୍ଧରେ ଓଡ଼ିଶାର ଭରପୁର ଅଞ୍ଚଳ ଅଛି ଏବଂ ସେଠାରେ ବିଭିନ୍ନ ପ୍ରକାର ଲୋକମାନେ ପର୍ଯ୍ୟଟନସ୍ଥଳୀ କଳାଶିଳ୍ପକୁ ବୁଲିଆସିବା ପାଇଁ ସେମାନଙ୍କର ମନ ଆଗ୍ରହ କରିଥାନ୍ତି ଏବଂ ପର୍ଯ୍ୟଟକମାନେ ବିଭିନ୍ନ ପ୍ରକାର ଧରଣର ବାସିନ୍ଦା ଏବଂ ସ୍ଥାନକୁ ଯାଇଥାନ୍ତି ସେଥିମଧ୍ୟରୁ ଯେପରିକି ଆମର ଶିଳ୍ପ ଶିଳ୍ପ କ୍ଷେତ୍ରରେ ମୋର ପୂର୍ବତନ ଖୋଦନ ପଥର ସୀମା ଇତ୍ୟାଦି ଖୋଦନରେ ସେମାନଙ୍କର ଆକୃଷ୍ଟ କରିଥାଏ ଏବଂ ଯେଉଁ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ଅଞ୍ଚଳର ଲୋକମାନେ ସେମାନଙ୍କର ପରମ୍ପରା ସେମାନଙ୍କର ନୀତି ଧର୍ମ ନୀତି ରୀତି ସେମାନଙ୍କର କାରୁକାର୍ଯ୍ୟକୁ ଅନେକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ ଏବଂ ଟେରାକଟା ମଧ୍ୟ ସ୍ଥାନରେ ଲୋକମାନେ ବହୁତ ପର୍ଯ୍ୟଟକସ୍ଥଳୀ ଭାବରେ ଅବସ୍ଥିତ ହୋଇଥାନ୍ତି ଏବଂ ବିଭିନ୍ନ ପ୍ରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଏବଂ ସେ ହେଉଛି ବିଭିନ୍ନ ପ୍ରାଚୀନ ଖୋଦନର ଚେତନାରେ ଲୋକମାନେ ସେ ଜାଗାକୁ ବୁଲିବାକୁ ଯାଇଥାନ୍ତି ଏବଂ ଆଦିବାସୀ ଅଞ୍ଚଳ ଜଙ୍ଗଲର ଅଞ୍ଚଳ ବିଭିନ୍ନ ପ୍ରକାର ଫୁଲ ପଶୁଫଳ ଇତ୍ୟାଦି ଜିନିଷକୁ ଜାଣିବା ପାଇଁ ପର୍ଯ୍ୟଟକ ମାନେ ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଆସି ସେଠାରେ ବସବାସ କରି ଯାଇଥାନ୍ତି ଏବଂ ତାହାକୁ ସେଇ ଜାଗାର ମନପସନ୍ଦର ଜିନିଷକୁ ଏନ୍ଜୟ କରିକିରି ସେମାନେ ଆସିଥାନ୍ତି